ମୁଇଁ ଡ୍ରେସ୍ଟା ଅର୍ଡ଼ର୍ କରିଥିଲି ପଲା ମୋତେ ସେ ଡ୍ରେସ୍ ପସନ୍ଦ ନାଇଁ ଆସିଲା ବେଲେ ମୁଇଁ ସେ ଡ୍ରେସ୍ କ୍ୟାନ୍ସଲ୍ କଲି ବୋଲେ କ୍ୟାନ୍ସଲ୍ କଲା ପରେ ତାପରେ କ୍ୟାନ୍ସଲ୍ କଲା ପରେ ସେ ଡ୍ରେସ୍ ବି ଫେରାଲି ବେଲେ ସେ ଡ୍ରେସ୍ ସେ ଡ୍ରେସ୍ର ରେଟ୍ ହଉଛି ପାଞ୍ଚ ଶହ ଟଙ୍କା ବେଲେ ସେ ଡ୍ରେସ୍ର ଡ୍ରେସ୍ ଫେରାଲି ତ କ୍ୟାନ୍ସଲ୍ କଲି ବୋଲେ ସେ ଡ୍ରେସ୍ର ପଇସା ମୋତେ ନାଇଁ ମିଲବାର୍ ତାଲି ବେଲେ କେନ୍ତା କରି ସେ ପଇସା ମୋତେ ଜଲ୍ଦି ମିଲ୍ବା ସେଇଟା ମୁଇଁ କହିବି ମୁଇଁ ଚାହୁଁଛେ ଯେନ୍ତା କି ଏ ସେ ଡ୍ରେସ୍ ମୋତେ ପସନ୍ଦ ନାଇଁ ଲାଗିଲା ସେ ଡ୍ରେସ୍ର ଆଉଟ୍ ଫିଟ୍ ଭଲ୍ ନାଇଁ ଥିଲା ବୋଲେ ମୁଇଁ କ୍ୟାନ୍ସଲ୍ କଲି କାରଣ ସେଇଟା ଘରେ ନାଇଁ କହିଲେ ବେଲେ ମୁଇଁ ନାଇଁ ବୋଇଲି ଆରୁ ସେଇଥି ପାଇଁ ମୁଇଁ କହୁଛେ ଯେ ମୋତେ ସେ ଡ୍ରେସ୍ର ପଇସା ଜଲ୍ଦି ମିଲି ଯାଉ ଆଉ ଜଲ୍ଦି ମିଲିଲେ ମୁଇଁ ଫିର ଅଲଗା ଡ୍ରେସ୍ ଅର୍ଡ଼ର୍ କରିମି ବେଲେ ସେଥି ଲାଗି ସେଥିର୍ ଲାଗି ମୁଇଁ କହୁଛେ କି ଯେ ମୋର ପଇସା କେନ୍ତା କରି ଜଲ୍ଦି ମିଲିଯାଉ ବେଲେ ହେତିର୍ ଲାଗି ମୁଇଁ କ୍ୟାନ୍ସଲ୍ କରିଛେଁ